ମୋର ପ୍ରିୟ କଳାକାର ଚିତ୍ରାଙ୍କନ ରହିଛି ପେବ୍ଲକ୍ ବିକାଶ ଏବଂ ଏହି ଏହି ଆପଣ ଏହି ଚିତ୍ରାଙ୍କନରେ ବହୁତ କିଛି ହେଲ୍ପ ବି ତାହାଦ୍ୱାରା ମିଳିଛି ମୁଁ ଚିତ୍ରାଙ୍କନ ପ୍ରେରିତ କାମ ଦେଖିବାକୁ ବହୁତ ପସନ୍ଦ କରେ ଏବଂ ଯେହେତୁ ମୋର ଚିତ୍ରାଙ୍କନ ଉପରେ ବହୁତ ରୁଚି ରହିଛି ମୁଁ ଦି ମଧ୍ୟ ଚିତ୍ରାଙ୍କନ କ୍ଲାସେସ୍ ବି କରିଛି ଏବଂ କୋରାପୁଟରେ ମୁଁ ପ୍ରାଇଜ୍ ବି ପାଇଛି ଚିତ୍ରାଙ୍କନରେ ଡେଭଲପ୍ ବିକାଶ ଦ୍ୱାରା ମୁଁ ପ୍ରେରି ପ୍ରେରିତ ହୋଇ ବହୁତ କିଛି କାମ ହିସା କରିଛି ଡ୍ରଇଂ ଆର୍ଟ ୱାର୍କ ଛାଡ଼ିକି ହ୍ୟାଣ୍ଡ କ୍ରାଫ୍ଟ କିଛି କରିବାକୁ ମୁଁ ଟ୍ରାଏ କରିଛି ଏତିକ କହି ମୁଁ ମୋର ବକ୍ତବ୍ୟ ଶେଷ କରୁଛି ଭାରତ ମାତା କି ଜୟ ଇତ୍ୟାଦି